ଘରେ ସମସ୍ତେ ନିହାତି ଭାବେ ବିଭିନ୍ନ ପ୍ରକାର ୱାୟାର୍ କିମ୍ବା ତାର ବ୍ୟବହାର କରୁଥିବେ କିନ୍ତୁ ସେମିତି ନର୍ମାଲ୍ ୱାୟାର୍ କିମ୍ବା ତାର ବ୍ୟବହାର କରନ୍ତୁ ନାହିଁ ଆମର ୱିପ୍ରୋ କମ୍ପାନୀର ତାର ଯାହାକି ବହୁତ ମଜବୁତ ଏବଂ ଷ୍ଟ୍ରଙ୍ଗ ଅଛି ଯେମିତିକି ତାକୁ ଖରାରେ ପକାଇ ଦେଲେ ତାହା ତରିବ ତ ତରଳିବ ନାହିଁ କିମ୍ବା କୌଣସି ମୂଷା କି ମୂଷା ଦ୍ୱାରା କ୍ଷତିଗ୍ରସ୍ତ ହେବ ନାହିଁ ଏବଂ ଆମେ ନିଜେ ତାକୁ ମୋଡ଼ିଲେ ଭାଙ୍ଗିଲେ ମଧ୍ୟ ତାହା ଛିଣ୍ଡିବ ନାହିଁ ଆଉ ୱିପ୍ରୋ କମ୍ପାନୀ ତାର ତାହା ତାହା ବହୁତ ମଜବୁତ ଅଟେ ଏବଂ ସମସ୍ତେ ତାହା ହିଁ ବେବାଚ ବ୍ୟବହାର କରନ୍ତୁ ତାହା ସମସ୍ତଙ୍କ ପାଇଁ ଭଲ ହେବ ଏବଂ ଇଲେକ୍ଟ୍ରି ଜି ଜିନିଷ ମାତ୍ରକେ ଆମର ୱାୟାର୍ ହେଉଛି ଏକ ଭିନ୍ନତମ ତାହା ସମସ୍ତେ ବ୍ୟବହାର କରନ୍ତୁ